ମୋର୍ ଦାଦାଟା ଗୁଟିଏ ସେ ପଢ଼ଉଛି କେନ୍ତା କରି ମୁଇଁ ଆଗ୍କେ ପଢ଼୍ମି ତ ସେଇଠି କେନ୍ତା କର୍ମି ମୋର୍ ପରିବାର୍ କେ ବି ଚଲାମି ଆଗ୍କେ ମୁଇଁ ବି କେନ୍ତା କରି କରିପାର୍ମି ପଇସାଟେ କେନ୍ତା କରିଟେ ଆଏଲେ ସେ ମୁଇଁ ଘର୍କେ ଇଟା ଦେଇପାରମି ମୁଇଁ ଘରର୍ ସଭେ କେନ୍ତା କରି ସଭକୁ କେନ୍ତା କରି ଚଲାମି ମୋର୍ ବହେନ୍ ମାନଙ୍କୁ ମୁଇଁ କେନ୍ତା କରି ବିହା କର୍ମି ସେଇଟା ମୋର୍ ଦାଦା ଭାବିକରି ଗୁଟେ ଜିନିଷଟେ ପଢ଼ୁଛେ ସେଇଟା ଗୁଟେ ଟ୍ରାଏ କରୁଛେ ଜବ୍ ଟେ କଲେ ମୁଇଁ ଏତେ କଲେ ଯାଇ ସେଇ ଜବ୍ ଟା ମିଲ୍ବା ତ ସେଇ ଜିନିଷ୍ ମାନେ କରିକରି ଆଜି ଆଗକେ ଯଉଛେ ଇହାଦେ ତ ସବୁ ଟ୍ରାଏ କରୁଛେ ସବୁବେଲେ ଇହାଦେ ପଢ଼ାପୁଢ଼ିରେ ମାଇଣ୍ଡ ଦଉଛେ ଇହାଦେ ସେ ଜବ୍ ଟା ଏତେ ଆସାନିସେ ତ ନାଇଁ ମିଲି ନା କିଛି ଗୁଟେ କର୍ମା ବେଲେ ସେ ଜିନିଷ୍ ଟା ମିଲ୍ବା ବିନା ପଢ଼ିକରି ତ ହେନ୍ତି ହି ନାଇଁ ଦେଇଦିଅନ୍ ସେ ଜବ୍ କେ ତ ସେଇ ଜିନିଷ୍ ମାନେ ଇହାଦେ ପଢ଼ାଇକରି ସେ ଜବ୍ ନିକେ ଯିବାର୍ ଲାଗି ଗୁଟେ ଜିନିଷ୍ ହେଟା ପଢ଼ଉଛେ ସବୁବେଲେ ଏନିଟାଇମ୍ ସେ ଭାବୁଛେ କେନ୍ତା କର୍ମି ମୁଇଁ କେନ୍ତା କଲେ ମୁଇଁ ମୋର୍ ଫେମିଲି କେ ଚଲାମି ଇହାଦେ ବାପା ଘରେ ବି ତ ହାଦେ ଏତେ ନାଇଁ ଯାଇପାରୁନ୍ କାମ୍ ତାଙ୍କର୍ ବି ଗୋଡ଼ଗୁଡ଼ା ଦରଜ୍ ଦେବାତ ମୁଇଁ ହି ସବୁକିଛୁ କର୍ମି ତ ମୁଇଁ ଯେହେତୁ ଘରୁ ଗୋଟିଏ ବୋଲି ପୁଅଏଁ ତ ସେଇଟା ଭାବିକରି ମୋର୍ ଦାଦି ଇହାଦେ ପଢ଼ାପୁଢ଼ିରେ ଧ୍ୟାନ୍ ଧୁନି ଦଉଛେ ଜବ୍ କର୍ବା ଲାଗି ଟିକେ ଲାଗିଛେ ତ ଏନିଟାଇମ୍ ଯେନ୍ଟା ଆଗ ବୁଲୁଥିଲା ମୋର୍ ଦାଦା ଇହାଦେ ସେ ପଢ଼ାରେ ଟିକେ ଧ୍ୟାନ୍ ଦଉଛେ ଜବ୍ ଲାଗି ତ ସେଥି ମୋତେ ବହୁତ୍ ପ୍ରାଉଟ୍ ଲାଗୁଛେ ତ ମୁଇଁ ବି ଚାହୁଁଛେ କି ମୋର୍ ଦାଦା ଆଗକେ ଯାଉ ଆଉ ଆମର୍ ଫେମିଲି କେ ବଢ଼ଉ ଆଗ୍କେ କେନ୍ତା କରି ସେ ଫେମିଲିରେ ବଢ଼ିପାର୍ବେ ହେନ୍ତା ମୁଇଁ ବି ଟିକେ ଚାହୁଁଛେ କି ମୋର୍ ଦାଦା ଭଲ୍ ସେ ପଢ଼ୁ ଆଉ ଜବ୍ ଟେ ଗୁଟେ କରୁ